ବିଜୁ ପଟ୍ଟନାୟକ ହେଉଛନ୍ତି ଜଣେ ଏମିତି ମହାନ ନେତା ଯାହାଙ୍କ ଅ ନାଁରେ ମୁଁ ମୋ ଅଜା ଜେଜେଙ୍କଠାରୁ ଶୁଣିବାକୁ ପାଇଥିଲି ମେନଲି ଅଜା ଏ ବିଷୟରେ କହୁଥିଲେ ସେ ସବୁଠୁ ଭଲ ନେତା ଥିଲେ ଗୋଟେ ବ୍ଯକ୍ତିତ୍ବ ହିସାବରେ ବହୁତ ହି ଭଲ ବହୁତ ସୁନ୍ଦର ବହୁତ ଓ ଆନ୍ତରିକ ଦୃଷ୍ଟିରୁ ଦେଖିବାକୁ ଗଲେ ବହୁତ ସୁନ୍ଦର ବ୍ଯକ୍ତିତ୍ବ ଏବଂ ଗୋଟେ ଭଲ ମଣିଷ ଥିଲେ ସିଏ ତାଙ୍କ ଓହଃ ଜୀବନ କା ଜୀବନ ଭିତରେ ଏ ବହୁତ ବଡ଼ ବଡ଼ କାମ କରିଛନ୍ତି ରାଜନୀତି କ୍ଷେତ୍ରରେ ମଧ୍ୟ ଏବଂ ତାଙ୍କ କାର୍ଯ୍ୟଗୁଡ଼ିକ ମଧ୍ୟରୁ ଥରେ ସେ ଏକ କାର୍ଯ୍ୟ ଏଇଆ ହେଲାକି ଏ ସେ ଇଣ୍ଡୋନେସିଆ ରୁ ଏ ଚାରିଜଣ ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିଜେ ଏକ ହେଲିକୋପ୍ଟର ନେଇକି ନିଜେ ପଳେଇ ଥିଲେ ଏବଂ ଲୋକଙ୍କୁ ଉଦ୍ଧାର କରିକି ଇଣ୍ଡୋନେସିଆ ରୁ ନେଇ ଆସିଥିଲେ ତ ସିଏ ଏତେ ସବୁ ମହାନ ନେତାଙ୍କ ଭିତରେ ଅ ସିଏ ବିଜୁ ପଟ୍ଟନାୟକ ହେଉଛନ୍ତି ଅନ୍ୟତମ ଏବଂ ସିଏ ଲୋକମାନଙ୍କୁ ଉଦ୍ଧାର କରିଥିଲେ ଇଣ୍ଡୋନେସିଆ ରୁ ଏବଂ ଆମ ରାଜନୀତିକ କ୍ଷେତ୍ରରେ ତାଙ୍କର ବହୁତ ଅ ଅବଦାନ ରହିଅଛି